ବଗିଚା ଆରମ୍ଭ କରିବାକୁ ଆମ ଦେଖି କେମିତି ପ୍ରେରଣା ମିଳିଲା ସେଇଟା କହିବାକୁ ଚାହୁଁଛି ଆମର ବାରି ପଟେ ଗୋଟେ ବଗିଚାଟେ ଥିଲା ହେଲେ ସେ ବଗିଚାରେ ମୁଁ କିଛି ଲଗାଏ ନାହିଁ ତ ଆମ ବାପା ଦିନେ ଆସିଲେ କହିଲେ ବଗିଚାରେ କିଛି କିଛି ଲଗା ଆଉ ଭଲ ଇଏ ବି ପାଇପାରିବ ତ ମୋ ବଗିଚାରେ ଫୁଲ ଗଛ ଲେମ୍ବୁ ଗଛ ଆମ୍ବ ଗଛ ଆଉ ବହୁତ ପ୍ରକାର ଗଛ ମନ୍ଦାର ଗଛ ସବୁ ଗଛ ଲଗାଇକି ଆମେ ବାହାର ମତଲବ ବାହାର ଜିନିଷ ମାନ ଆମେ ଖାଇନୁ ଖାଉନୁ ଆମେ ବିଷ ମାନେ ମିଶା ବିଷ ମିଶା ଜିନିଷ ସେଯାକ ଖାଉନା ଆମେ ବାହାରେ ବଗିଚାରେ ଲଗାଇକି ସେଯାକ ହିଁ ଆମେ ଖାଉ ବାହାରେ ଜିନିଷ ଖାଇବାକୁ ଜମାରୁ ଭଲ ଲାଗେନି ବିଷ ମିଶା ସେଯାକ ନା ତ ଏଯାକ ଆମେ ଏଇଠି ଲଗାଇକି ପନିପରିବା ବି ଲଗାଉଛୁ ଲଗାଇକି ଆମକୁ ବାହାର ଜିନିଷ ଆଣିବାକୁ ପଡ଼ୁନି ସବୁ ଜିନିଷ ଆମର ଘରେ ହିଁ ମିଳିଯାଉଛି ତ ଆମକୁ ବାହାରକୁ ଯିବାକୁ ବି ପଡ଼ୁନି ଆଉ ବଗିଚାରେ ଏଯାକ ଲଗାଇକି ହିଁ ଆମକୁ ଲାଭ ଆମକୁ ପ୍ରେରଣା ଦେଲା ବଗିଚା ତ ଏଯାକ ହିଁ ଘରେ ବନାଇ ମାନେ ବଗିଚାରେ ଲଗାଇକିରି ଖାଇବାରେ ଯେଉଁ ଇ ଟେଷ୍ଟ ଲାଗେ ସେଗୁଡ଼ା ବାହାରେ ଜିନିଷ ସେ ଟେଷ୍ଟ ବି ଦେଇ ପାରେନି ଭଲ ଲାଗେ ବଗିଚାରେ ଲଗାଇକି ମୋର ଆଇଡ଼ିଆ ନଥିଲା ଆମ ବାବା ଆସିଲା ପରେ ହିଁ ଆଇଡ଼ିଆଟା ଦେଲେ ଘରୁ ବାହାରେ ଲଗାଇକି ଏମିତି ଏମିତି ଖାଆନ୍ତୁ ବାହାରେ ଜିନିଷ ବାହାରେ କିଣିକି ଆଣିକି ଖାଇବ ବିଷ ମିଶା ଜିନିଷ ତା'ଠୁ ଭଲ ଘରେ ବାରି ପଟେ ଲଗାଇକରି ଭଲ ଜିନିଷ ଅର୍ଗାନିକ ଜିନିଷ ଖାଇବାକୁ ଭଲ ଭଲ ଦେହ ପାଇଁ ବି ଭଲ ତ ସବୁ ଗଛ ଲଗାଇଛୁ